ଆମ ଓଡ଼ିଆରେ ବିଭିନ୍ନ ପ୍ରକାର ପର୍ବପର୍ବାଣି ପାଳନ କରୁ ଯେମିତି ହେଲା ହୋଲି ଦୋଳ ହୋଲି ଦୋଳ ରଜ ଏମିତି ବହୁତ ପର୍ବ ପାଳୁ ଆମେ ସାଧାରଣତଃ ଓଡ଼ିଆ ମାନଙ୍କର ମୁଖ୍ୟ ପର୍ବ ହେଉଛି ରଜ ରଜ ପ୍ରାୟ ତିନି ଦିନ ରହିଥାଏ ପ୍ରଥମ ଦିନ ପହିଲି ରଜ ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ତୃତୀୟ ଦିନ ଭୂମି ଦହନ ପ୍ରାୟତଃ ଏଥିରେ ପୋଡ଼ ପିଠା ଆରିସା କାକର ବିଭିନ୍ନ ପ୍ରକାର ପର୍ବ ପାଳନ କରନ୍ତି ଏମିତି ଏଦିନ ପିଲାମାନେ ନୂଆ ଡ୍ରେସ୍ ଗା ସକାଳୁ ଉଠି ଗାଧେଇ ପାଧେଇ ନୂଆ ଡ୍ରେସ୍ ପିନ୍ଧନ୍ତି ଓ ରଜରେ ହୋଲି ଦୋଳି ପ୍ରାୟତଃ ମୁଖ୍ୟ ଖେଳ ଯାହାଦ୍ୱାରା କ'ଣ କରାଯାଏ ନା ଲୋକମାନେ ରଜ ପର୍ବକୁ ଖୁସିରେ ଆନନ୍ଦର ସହିତ ପାଳନ କରନ୍ତି ଓ ଏଇ ପର୍ବ ସହିତ ଆମେ ଗଣେଶ ପୂଜା ସରସ୍ଵତୀ ପୂଜା ତା'ପରେ ଦୋଳ ପୂର୍ଣ୍ଣିମା ଏମିତି ମଧ୍ୟ ପାଳନ କରୁ ଆଉ ଓଡ଼ିଶା ହେଉଛି ପର୍ବପର୍ବାଣି ମାନଙ୍କର ମୁଖ୍ୟ ସ୍ଥଳ ଏଠା ବର୍ଷକ ବାର ମାସରେ ତେର ପର୍ବ ପାଳନ କରାଯାଏ ଓ ବିଭିନ୍ନ ସମସ୍ତଙ୍କ ଘରେ ଝୋଟି ଫୁଲ ଦୁବ ବରଗୋଳି ପତ୍ର ବିଭିନ୍ନ ପ୍ରକାର ସଜ ସଜ୍ଜାରେ ଘରକୁ ତିଆରି କରାଯାଏ ଘରକୁ ଗୋବର ପାଣିରେ ଲିପାଯାଏ ଘରର ସ ମୁଖ୍ୟ ସଦସ୍ୟଙ୍କୁ ଘରର ପୂଜାପର୍ବାଣି କରିବାର ଅନୁମତି ଥାଏ ସିଏ ଘରର କାର୍ଯ୍ୟକୁ ସୁ ଭାବରେ କରନ୍ତି ଓ ବିଭିନ୍ନ ପର୍ବପର୍ବାଣିରେ ମୁଖ୍ୟ ଅତିଥି ଭାବେ ଘରର ସବୁ କାର୍ଯ୍ୟ କରନ୍ତି ସେମାନେ ଓ ପର୍ବପର୍ବାଣି ପାଳନ କରନ୍ତି ଯାହାଦ୍ୱାରା ଘରକୁ ଖୁସିର ମାହୋଲରେ ପରିବର୍ତ୍ତନ କରିବା ପାଇଁ ପର୍ବର ମୁଖ୍ୟ କାରଣ ହୋଇଥାଏ ବିଭିନ୍ନ ପର୍ବପର୍ବାଣିରେ ଆମେ ବିଭିନ୍ନ ପିଠାପଣା ନୂଆ ଡ୍ରେସ୍ ସ୍ତ୍ରୀ ଲୋକମାନେ ନୂଆ ଶାଢ଼ୀ ଓ ବିଭିନ୍ନ ପ୍ରକାର ସାଜସଜ୍ଜା ଉପକରଣ ଲଗାଇ ପର୍ବକୁ ପାଳନ କରନ୍ତି